ମୁଁ ବର୍ଷା ଋତୁରେ ଲିଲି ଗଛ ଲଗେଇବାକୁ ଭଲପାଏ କାରଣ ବର୍ଷା ଋତୁରେ ଲିଲି ଫୁଲ ବହୁତ ଭଲ ଭାବରେ ସିଏ ଫୁଟିକି ସୁନ୍ଦର ଦେଖାଯାଏ ମୋତେ ଗଛ ଫୁଲ ଏହିସବୁ ବଗିଚା କାମ ମୋତେ ବହୁତ ଭଲଲାଗେ ଆଉ ଆଜିକାଲି କୀଟନାଶକ ଔଷଧ କୀଟନାଶକ ଔଷଧ ଗଛର ମୂଳରେ ଦେବା ଫଳରେ ଗଛ ଗୁଡ଼ିକ ନଷ୍ଟ ହେଇଯାଇଥାଏ ଏବଂ ଆମର ମାଟିକୁ ବି ବହୁତ କ୍ଷତି କରିଥାଏ କୀଟନାଶକ ଔଷଧ ଦେବା ଫଳରେ ସେଇ ଗଛରୁ ଯେଉଁ ଯେଉଁ ଫଳ ଯେଉଁ ଫଳ ହୋଇଥାଏ ସେଇ ଫଳ ଗୁଡ଼ିକ ଲୋକମାନେ ଖାଇ ରୋଗରେ ପୀଡ଼ିତ ହୁଅନ୍ତି ଏବଂ କେଉଁମାନେ ମୃତ୍ୟୁବରଣ ବି କରିଦିଅନ୍ତି ତ ମୁଁ ମୁଁ ଚାହେଁ ମୁଁ ଚାହେଁ କେବେ ବି କୀଟନାଶକ ଔଷଧର ଆବଶ୍ୟକ ନ ହେଉ ମୁଁ ଚାହେଁ ପୃଷ୍ଟିସାର ଖାଦ୍ୟ କରିବାକୁ ପୃଷ୍ଟିସାର ଖାଦ୍ୟ ରୋପଣ କରିବାକୁ ଚାହେଁ ବର୍ଷା ଋତୁରେ ଯେକୌଣସି ବି ଯେକୌଣସି ବି ଫଳ ଏବଂ ଫଳ କିମ୍ବା ଚାଷ କରିଲେ ତାହା ବହୁତ ଭଲ ଭାବରେ ବୃଦ୍ଧି ହୋଇଥାଏ ତ ମୁଁ ଚାହେଁ ଯେ ମୁଁ ବର୍ଷା ଋତୁରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାକୁ ଚାହିଁଥାଏ